ବ୍ରହ୍ମାଣ୍ଡରେ ଗ୍ରହମାନଙ୍କର ଜୀବନ ଥିବାର ପ୍ରମାଣ ନାହିଁ କେବଳ ପୃଥିବୀରେ ଯେତେ ସବୁ ପ୍ରାଣୀ ବସବାସ କରନ୍ତି ସେମାନଙ୍କର ଜୀବନ ରହିଥିବାର ଜଣାପଡ଼େ ପୃଥିବୀରେ ଜୀବ ଜଗତର ଜୀବନ ଧାରଣ ପ୍ରମାଣ ରହିଛି ଏଠାରେ ମନୁଷ୍ୟ ପୁଣି ପକ୍ଷୀବାସ କରନ୍ତି ଏବଂ ଗଛଲତା ପାଣି ପବନ ରହିଛି ଜୀବନଧାରଣ ନିମନ୍ତେ ବାୟୁର ଆବଶ୍ୟକ ରହିଛି ତାହା ମଧ୍ୟ ପୃଥିବୀ ପୃଷ୍ଠରେ ରହିଛି କିନ୍ତୁ ଅନ୍ୟ ଗ୍ରହରେ ଏସବୁ ରହିପାରେ ଏ ପର୍ଯ୍ୟନ୍ତ ପ୍ରମାଣ ମିଳିନାହିଁ